ମୁଁ ଛୋଟବେଳେ ଉଠାଇଥିଲୁ ଫଟୋ ମୁଁ ବହୁତ ଛୋଟ ହେଇଥିଲି ଏବେ ତ ବଡ଼ ହେଇଗଲିଣି ଛୋଟ ବେଳର ଫଟୋ ମୁଁ ଯେବେ ଦେଖେ ମୁଁ ଭାବେ ଏମିତି ମୁଁ ହେଇଥିଲି ଛୋଟିଆ ଟେ ମୁଁ ପୂରା ଏମିତି ହେଇଥିଲି ଆଉ ସେ ଫଟୋ ଯେତେବେଳେ ଦେଖେ ବହୁତ ଭଲ ଲାଗେ ସେ ଛୋଟ ବେଳର ଫଟୋ ଆଉ ପିଲାଦିନ କଥା ସବୁ ମନେପଡ଼େ ପିଲାଦିନ ତ ସବୁ କଥା ମନେପଡ଼େ ମନେ ହୁଏ ପିଲାଦିନ କେମିତି ଫେରିଆସନ୍ତା କି ଆଉ ଛୋଟବେଳ ଆମେ ସବୁ ଯେଉଁ ଫଟୋ ଉଠଉଥିଲୁ ସେ ଫଟୋ ସବୁ ଦେଖିଲେ ବହୁତ ଭଲ ଲାଗେ ଆଉ ବହୁତ ଖୁସି ଲାଗେ ସେଇ ଛୋଟ ଛୋଟ ଫଟୋ ଦେଖିଲେ ଏମିତି ଛୋଟିଆ ବେଳେ ମୁଁ ହେଇଥିଲି ଏଇ ଭଳିଆ